ହଁ ଆମ ଗାଁରେ ଜଳସେଚନର ସୁବିଧା ବହୁତ ବଢ଼ିଆ ଅଛି ଆମର ପାଖରେ ବି କେନାଲ ଯାଇଛି ଆଉ କିଛି ଜଳ ମାନେ ଜଳର କିଛି ଆମର ଅସୁବିଧା ବି ନାହିଁ ଆମେ ଜଳ ଜମିରେ ଧାନ କରାଉ ଆଉ ଆଖୁ ବି କରାଉ ଏହିସବୁ ଜିନିଷ ବି ଆମେ କରାଉ